ହଁ ଆଣ୍ଟି ନମସ୍କାର କଣ କହୁଥିଲେ ରଣପୁର ମନ୍ଦିର ଭଲ ଲାଗିଲା ତୁମକୁ ହଁ ତା'ର ଡେଭଲପମେଣ୍ଟ ଯଦି ଧ୍ୟାନ ନିଆଯିବ ତାହେଲେ ସେହିଟା ଭଲ ଲାଗିବ ସେଠି ଗୋଟିଏ ଯଦି ଗୋଟିଏ ବଗିଚା ସୃଷ୍ଟି କରାଯିବ କି ଚୌକି ଟିକେ ପଡ଼ିବ ତାହେଲେ ଲୋକ ବସିବା ପାଇଁ ବି ଭଲ ଲାଗିବ ହଁ ପାଖରେ ଯେଉଁ ରାଜବାଟିଟା ଅଛି ସେହିଥିରେ ବି ଟିକେ କଲର୍ ଦେଲେ ଲୋକମାନେ ଯିବା ପାଇଁ ଆଗ୍ରହ ପ୍ରକାଶ କରିବେ ତ କିଛି କରୁନାହାନ୍ତି ହଁ ଏବେ କହୁଛନ୍ତି ଗୋଟିଏ ଗାର୍ଡ଼େନ କରିବେ କରିବା ଉଚିତ୍ ଯଦି ନ କରିବେ କେମିତି ହେବ ଯଦି ଗାର୍ଡ଼େନ କରାଯିବ ସେହି ଚାରିପଟରେ ତାହେଲେ ସେହି ପରିବେଶଟା ଭଲ ଲାଗିବ ଦୂଷିତ ହୋଇଯାଉଛି ନା ତୁଳସୀ ଗଛ ବି ଲଗାଇଲେ ଭଲ ଲାଗିବ ସେହିଟା ବି ଅମ୍ଳଜାନ ବେଶି ଦେବ ନା ଆମ ଏରିୟା ଟାକୁ ଏହିଟା ବେଶି ପ୍ରଦୂଷଣ ଯାଗାଟା ହଁ

ଇଏ ତ ବହୁତ ଅବହେଳା କରୁଛନ୍ତି ତା ପାଖରେ ଗୋଟିଏ ଚପଲ ଷ୍ଟାଣ୍ଡ ନାହିଁ ଚପଲ ଥୋଇବା ପାଇଁ ଯଦି ଗୋଟିଏ ଚପଲ ଷ୍ଟାଣ୍ଡ ସେମାନେ ରଖନ୍ତେ ତାହେଲେ ସେହିଠି ଭଲ ହୁଅନ୍ତା

ସେଠାରେ ପରା ଗୋଟିଏ ଅଛି ଚପଲ ଷ୍ଟାଣ୍ଡ ସେଠି ତ ଲୋକମାନେ ଯାଇକି ଫିଙ୍ଗା ଫୋପଡ଼ା ହୋଇକି ଚପଲ କୁଆଡେ଼ କିଏ କୁଆଡ଼େ ତା'ପରେ ଶୌଚାଳୟ ବି ନାହିଁ ସେଠି ଲୋକମାନେ ଯାଉଛନ୍ତି ରହିବେ ଶୌଚାଳୟ ନାହିଁ ଶୌଚାଳୟ କରିବା ଦରକାର ସେଠାରେ ଗୋଟିଏ ମୋବାଇଲ ଷ୍ଟାଣ୍ଡ କଲେ ବି ମୁଁ ଭାବୁଛି ଭଲ ହେବ କାହିଁକି ନା ଜଗନ୍ନାଥ ମନ୍ଦିର ଭିତରକୁ ମୋବାଇଲ ଯେଉଁ ଯିବାକୁ ମନା କରୁଛନ୍ତି ନା ଯଦି ଗୋଟିଏ ମୋବାଇଲ ଷ୍ଟାଣ୍ଡ କରନ୍ତେ ତାହେଲେ ଚୋରି ର ଭୟ ରହନ୍ତାନି ଆମେ ସେଠାରେ ଥୋଇକି ଯାଆନ୍ତେ କର୍ତ୍ତୃପକ୍ଷ ଦେଖୁଥାନ୍ତେ ଆମେ ଥୋଇକି ଯାଆନ୍ତେ ହଁ ସେଠାରେ କିଛି ବି ବିକା ହେଉନି ନା ବିକା ହୋଇକି ନେବାକୁ ଲୋକମାନଙ୍କୁ ଏତେ ଦୂରରୁ ନେବାକୁ ପଡ଼ୁଛି ଯଦି ସେହିଠି ସବୁ ଦୋକାନ ବଜାର ପଡ଼ନ୍ତା ତାହେଲେ ଲୋକମାନେ ସେହିଠୁ କିଣିକି ଚା ରି ଯାଆନ୍ତେ ହେଉ ଆଣ୍ଟି ରଖୁଛି ଧନ୍ୟବାଦ